ଚାଷରେ ନୂଆ ପଦ୍ଧତି ଏବେ ହୋଇଛି ଆମେ ବଳଦରେ ଚାଷ କରୁଥିଲୁ ନଙ୍ଗଳ ବଳଦ ଜଚିକିରି ନଙ୍ଗଳ ଧରିକିରି ବୁଲଉଥିଲୁ ଏବେ ଟ୍ରାକ୍ଟର ହୋଇଯାଇଛି ତାପରେ ଆମେ ଧାନ କାଟୁଥିଲୁ ହାତରେ ଦା ରେ କାଟୁଥିଲୁ ଏବେ ମେସିନ୍ ତାର ଧାନ କାଟିକିରି ଅମଳ କରିକିିନି ଚାଲିଯାଉଛି ତାପରେ ରେ ଧାନ ବି ବହୁତ ଅମଳ ହେଉଛି ଆମେ ଆଗରୁ ବାଡ଼େଇକିରି ଧାନ ଅମଳ କରୁଥିଲୁ ତାପରେ ଧାନ ଆଗରୁ ଧାନର ଲୋକ ଦା ମା ଧରିକିରି କାଟୁଥିଲେ ସେ ବି ହୋଇଗଲା ବି ସବୁ ମେସିନ୍ ଦ୍ୱାରା କଟାହେଉଛି ଆଉ ଧାନ ବାଡ଼େଇଲା ମେସିନ୍ ବି ବାହାରିଗଲାଣି ତାକୁ ବି ବ୍ୟବହାର କରାହେଉଛି ଚାଷରେ ବିଭିନ୍ନ ପ୍ରକାର ଆଉ ବହୁତ ନୂଆ ନୂଆ ପଦ୍ଧତିରେ ଚାଷ ହେଉଛି ଆଗରୁ ଖତ ବୋହୁଥିଲୁ ଆମେ ଶଗଡ଼ରେ ବଳଦ ଲଗେଇକରି ଶଗଡ଼ ଗାଡ଼ିରେ ଖତ ବୋହୁଥିଲୁ ଏବେ ଶଗଡ଼ ଆଉ ନାହିଁ ଏବେବି ଟ୍ରାକ୍ଟରରେ ସବୁ ଜିନିଷ ଯାଇକରି ବିଲରେ ଆମେ ପହଞ୍ଚେଇ ଦେଉଛୁ ତାପରେ ବିଲରେ ପାଣିର ସୁବିଧା କେନାଲ ଏବଂ ଆମର ବୋରିଂ ବି ସବୁ ବିଲରେ ଅଛି ସେଥିପାଇଁ ଏବେ ବହୁତ ବିଲରେ ପାଣିର ବ୍ୟବସ୍ଥା ବି ବହୁତ ଟେକ୍ନିକାଲ ପଦ୍ଧତିରେ ଇଲେକ୍ଟ୍ରି ଦ୍ୱାରା ସବୁ ବୋରିଂ ଯାଇକରି ପାଣି ବି କିଆରିରେ ସବୁ ମାଡ଼ିଯାଉଛି ଆଉ କେନାଲ ପାଣି ବି ଆବଶ୍ୟକ ନଥିଲେ ବି ଆମେ ବୋରିଂ ପାଣିରେ ବି ଚଳୁଛୁ ଏଥିପାଇଁ ଆମେ ଚାଷୀ ନୂଆ ନୂଆ ପଦ୍ଧତିରେ ବହୁତ ଚାଷ ଆମର ଆଗେଇ ଚାଲିଛି